ଆଜ୍ଞା ଆମ ଅଞ୍ଚଳରେ ଗୋଟେ ପ୍ରସିଦ୍ଧ ମନ୍ଦିର ହେଉଛି କୋଣାର୍କ ମନ୍ଦିର ଯୋଉଟାକି ପୁରୀରେ କିନା ଆମର ଅବସ୍ଥିତ ସେଇ ଯେଉଁ କୋଣାର୍କ ମନ୍ଦିରଟାକୁ ତିଆରି କରିବା ପାଇଁ ବାରଶହ ବଢ଼େଇ ଆଜ୍ଞା ଆମର ଲାଗିଥିଲେ ସେ ବାରଶହ ବଢ଼େଇ ବାରବର୍ଷ କାଳ ଲାଗିଥିଲେ ତଥାପି ଲାଗିକି ବି ମନ୍ଦିର ଟାକୁ କମ୍ପ୍ଲିଟ କରିପାରିନଥିଲେ ଯେତେବେଳେ ଲାଙ୍ଗୁଳା ନରସିଂହ ଦେବ ଆଦେଶ ଦେଇଥିଲେ ବିଶୁ ମହାରଣା ବୋଲି ସେତେବେଳେ ଜଣେ କ୍ଷେତ୍ରୀ ଜଣେ ଥିଲେ ସିଏ ଏଇ ମନ୍ଦିରଟାକୁ ତିଆରି କରିବାପାଇଁ ସବୁ ଆଡୁ ବଢ଼େଇ ମାନଙ୍କୁ ସବୁ ଡାକିକି ଆଣିଥିଲେ ସିଏ ଯେତେବେଳେ ତିଆରି କରିଥିଲେ ଯେତେବେଳେ ସବୁହେଇଗଲା ମନ୍ଦିରର ମାତ୍ର ଦଧିନଉତି ଟା ବସିପାରିଲାନି ଦଧିନଉତି ଟା ଯେତେବେଳେ ବସିପାରିଲାନି ଏମାନେ ସବୁ ଚିନ୍ତା କଲେ ସେ'ଠୁ ରାଜା ସେ'ଠୁ ବାଧ୍ୟ ହେଇ କହିଲେ ଯେ ସାତ ଦିନ ଭିତରେ ଯେମିତି ହେଉ ମନ୍ଦିରରେ ଦଧିନଉତି ବସିବ ସେତେବେଳେ ତାଙ୍କର ଗୋଟେ ପୁଅଟେ ଥିଲା ସେ ଆସିଥିଲେ ବାହାରି ବାରବର୍ଷ କାଳ ଆସିଲେ ବାରବର୍ଷ କାଳ ଆସିଲାପରେ ତାଙ୍କ ପୁଅ ସେ'ଠୁ ଯାଇ ପହଞ୍ଚିଲା ପହଞ୍ଚିଲା ପରେ ତାଙ୍କ ପୁଅ ସେ'ଠୁ ସେହି ମନ୍ଦିରର ଦଧିନଉତିଟାକୁ ସେଇ ଉପରେ କିନା ବସିଲା ବସେଇଲା ବସେଇଲେ ଯାହାକି ଯେଉଁମାନେ ବାରଶହ ବଢ଼େଇ ଲାଗିକି କରିପାରିଲେନି ମାତ୍ର ବାରବର୍ଷର ଗୋଟେ ପିଲାଟେ କରିଦେଲା ଏହାର ସଂସ୍କୃତି ହେଉଛି ଯେ ସେଇଟା ଗୋଟେ ସୂର୍ଯ୍ୟ ମନ୍ଦିରଙ୍କ ପାଇଁ ହୋଇଥିଲା ସେଇଠି ଆମର ଫଟୋ ଫଟୋ କି ମୂର୍ତ୍ତି ଫୁର୍ତ୍ତି କିଛି ହୋଇନାହିଁ ମାତ୍ର ସୂର୍ଯ୍ୟଙ୍କର ଯେଉଁ ପ୍ରଥମ କିରଣ ସେଇଠି ଆସିକି ପଡ଼ୁଛି ଏହା ହି ହେଉଛି ତାର ସଂସ୍କୃତି